ଭାଇ ନମସ୍କାର କାଲି ମୁଁ ଆପଣଙ୍କ ହୋଟେଲ ବଂଶୀଧରରୁ ବିରିୟାନି ଅର୍ଡ଼ର କରିଥିଲି କିନ୍ତୁ କିନ୍ତୁ ଖାଇଲା ବେଳେ ତା'ର କ୍ଵାଲିଟି ବିଲକୁଲ ଭଲ ନଥିଲା ବିରିୟାନି ଭିତରେ ଯାହା ଖାଦ୍ୟ ସାମଗ୍ରୀ ପଡ଼ିଥାଏ ସେସବୁ ବହୁତ ଖରାପ ବାହାରିଲା ଆଉ ସେଗୁଡ଼ା ଖାଇବା ଯୋଗ୍ୟ ନଥିଲା ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି କି ଏଇଭଳି ଖାଦ୍ୟ ଆଉ କେବେ ବି ଡେଲିଭର କରିବେନି